ଜୟ ଜଗନ୍ନାଥ କୋରାପୁଟର ଗ୍ରାମାଞ୍ଚଳରେ ମାଣ୍ଡିଆ ଓ ଟେରାକୋଟାର ବହୁତ ଚାହିଦା ରହିଛି ଯେଉଁଟାକି ସେମାନଙ୍କୁ ଆର୍ଥିକ ବ୍ୟବସ୍ଥା ଯୋଗାଇ ଦେଉଛି କୋରାପୁଟରେ ବିଭିନ୍ନ ମେଳା ପଡ଼ୁଛି ଯେମିତିକି ପରବ୍ ସେହି ଜାଗାମାନଙ୍କରେ ସେମାନେ ସେ ଜିନିଷକୁ ସବୁ ସେଲ୍ କରିପାରୁଛନ୍ତି ତା'ମାଧ୍ୟମରେ ଅନେକ ଲାଭ ପାଇପାରୁଛନ୍ତି ଆଗରୁ ଏସବୁ ଜିନିଷ ସେମାନଙ୍କୁ କିଛି ଫାଇଦା ଦେଉନଥିଲା ସେମାନେ କିନ୍ତୁ ଜାଣିଥିଲେ ଆଜିକାଲି ଇଣ୍ଟର୍ନେସ୍ନାଲ୍ ବଜାରରେ ମାଣ୍ଡିଆ ଆଉ ଟେରାକୋଟାର ଅନେକ ଚାହିଦା ବଢ଼ିଲାଣି ଟେରାକୋଟା କାମ ସେମାନେ ପରବ୍ରେ ଆଣିକି ବିକନ୍ତି ସେଇଠୁ ଲୋକମାନେ ନିଅନ୍ତି ବାହାରେ ବିଭିନ୍ନପ୍ରକାର ବଡ଼ ବଡ଼ ହୋଟେଲ୍ମାନଙ୍କରେ ତାକୁ ସଜାଇ ରଖନ୍ତି ଅନେକ ମୂଲ୍ୟ ଦେଇ ସେମାନଙ୍କଠୁ କିଣନ୍ତି ଯେଉଁଟାକରେ ସେମାନେ ଅନେକ ଲାଭାନ୍ଵିତ ହୋଇ ତାଙ୍କର ଆର୍ଥିକ ବିକାଶ ଘଟୁଛି ମାଣ୍ଡିଆ ଆଜିକାଲି ବଜାରରେ ବହୁତ ଚାହିଦା ରହିଛି ସ୍ୱାସ୍ଥ୍ୟ ପାଇଁ ଏହା ହିତକାରକ ମାଣ୍ଡିଆର ବିସ୍କୁଟ୍ ମାଣ୍ଡିଆର ପିଠା ମାଣ୍ଡିଆର ରୁଟି ମାଣ୍ଡିଆର ଖିରି ମାଣ୍ଡିଆରୁ ବିଭିନ୍ନପ୍ରକାର ମାଣ୍ଡିଆ ମୋମୋଜ୍ ମାଣ୍ଡିଆ କେକ୍ ବିଭିନ୍ନପ୍ରକାର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି ଯେଉଁଟାକି ମାଣ୍ଡିଆରେ ବିଭିନ୍ନପ୍ରକାର ମିଲେଟ୍ ମିଶନ୍ ଚଲିଛି ଯେଉଁଟାକି ସେମାନଙ୍କୁ ଏଇଟା ଅନେକ ଆର୍ଥିକ ସୁବିଧା ଯୋଗାଇ ଦେଉଛି ନା ଏତେ ନାହିଁ ଶହେ ଦୁଇ ଦରକାରେ ସିକ୍ଷ୍ଟି ଫାଇବ୍ରୁ ଏଇଟି ଫାଇବ୍ ଏ ଏ ଏଇଟା ବନ୍ଦ କରିଦେବି ନାଇଁ ନାଇଁ ଚାଲୁ କହିଛନ୍ତି ଏଇଟା ଚାଲୁ ଶୁଣିଦିଅନ୍ତୁ ଶୁଣିଦିଅନ୍ତୁ ମାନେ ଏତେ କହିବେନି